ହ୍ୟାଲୋ ନମସ୍କାର ହଁ ରୋଷେଇବାସ ଚାଲିଛି ଆଉ ସନ୍ଧ୍ୟା ଦେଲି ରୋଷେଇବାସ କରିବାକୁ ଯାଉଛି ଆଉ କାକା ବାହାରେ ଅଛନ୍ତି କ'ଣ କଥା ହଉଛନ୍ତି ଆଉ ହଁ ହଁ ସମସ୍ତେ ଭଲ ଅଛନ୍ତି ଆଉ ତୁମ ଦେହ ଭଲ ଅଛି ତ

ଆସିବ ଗାଁକୁ ହଁ ଆସିଲି ପାଠ ପଢ଼ିବାକୁ ଯାଉଛନ୍ତି ହଁ ତୁମେ କେବେ ଆସିବ ହଉ ହଁ ଆସିବ ବହୁତ ଭଲ ସବୁ ଆମେ ସମସ୍ତେ ବୁଲିଯିବାନା ଆସିଲେ ହଉ ହଉ କେଉଁଠିକୁ ଯିବା ହଁ କେଉଁଠିକୁ ଯିବା

ହଉ ହଉ ଏବେ ତ ଖରା ହଁ ଏବେ ତ ଖରା ପଡ଼ିଛି ଖରା ଟିକିଏ କମିଯାଉ ମୁଁ ଭାବୁଛି ଆମର ଏପ୍ରିଲ୍ର ଶେଷ ସୁଧା ଯିବା ଲାଷ୍ଟ୍ ୱିକ୍ରେ ଯିବା

ହଉ ଯଦି ହେବ ବି ଆମେ ରହିଯିବା ସମସ୍ତେ ପରିବାର ବୁଲିଯିବା ରହିବା ହଁ ତା'ପର ଦିନ ସବୁ କରି ପୁଣି ଫେରିବା ଆଉ ହଁ ହଁ ସମସ୍ତେ ତୁମ କଥା ପଚାରୁଛନ୍ତି ଆଉ ହଁ ହଁ ଶୀଘ୍ର ଆସ ହଁ ହଁ ହଁ ହଁ ହଁ ହଁ ହଁ ତୁମ ଭାଇ ଭଉଣୀ ବି ସମସ୍ତେ କହୁଛନ୍ତି ଯିବା ପାଇଁ ସମସ୍ତେ ସାଙ୍ଗ ହୋଇକି ଯିବା ଆଉ ହଁ ହଁ ହଁ ହଁ ହଁ ପ୍ରଣାମ